ଆମ ଓଡ଼ିଶାରେ ତ ରୋଷେଇରେ ସାଧାରଣତଃ ସ୍ତ୍ରୀଲୋକ ଗୁହିଣୀମାନେ ରୋଷେଇରେ ପାରଙ୍ଗମ ବହୁତ ପ୍ରକାର ରୋଷେଇ କରିପାରିବେ ଏବେ ତ ପୁରୁଷମାନେ ବି କରିଲେଣି କିନ୍ତୁ ପୁରୁଷ ଅପେକ୍ଷା ନାରୀମାନେ ହିଁ ବହୁତ ଭଲ ରୋଷେଇ କରିପାରିବେ ଯେଉଁ ସବୁ ଆଇଟମ୍ ଅଛି ସେସବୁ ରୋଷେଇ ସେ କରିପାରିବେ ସାଧାରଣତଃ ଆଇଁଷରେ ଧର ଚିକେନ୍ ହେଉ କି ଚିଙ୍ଗୁଡ଼ି ହେଉ କି ମାଛ ହେଉ କି ମଟନ୍ ହେଉ କି କଙ୍କଡ଼ା କି ଅଣ୍ଡା ହେଉ ଆଉ ଭେଜ୍ ଆଇଟମ୍ ତ ଡାଲ୍ମା ଭଜା ଭେଣ୍ଡି କଲରା ପୋଟଳ କିମ୍ବା ଛେଞ୍ଚଡ଼ା ହେଉ ଜହ୍ନି କଖାରୁ କେତେ ପ୍ରକାର ଆଇଟମ୍ ଅଛି ବହୁତ ପ୍ରକାର ଆଇଟମ୍ ଅଛି ସେ ଆକୁ ସବୁ ସ୍ତ୍ରୀଲୋକମାନେ ବହୁତ ପ୍ରକାର ଭଲ ମଜାରେ ରୋଷେଇ କରିପାରିବେ ବହୁତ ପ୍ରକାର ମସଲା ବି ରହିଛି ଯେମିତି ହେଉ ହଳଦୀ ହେଉ ଲଙ୍କା ଗୁଣ୍ଡ ହେଉ ଲୁଣ ହେଉ ଏବେ ତ ସବୁ ଗରମ ମସଲା ଡାଲଚିନି ଚିକେନ୍ ପାଉଡ଼ର୍ ହେଉ କରି ମସଲା ହେଉ ବହୁତ ପ୍ରକାର ମସଲା ସବୁ ରହିଛି ତାକୁ ସବୁ ଏବେ ୟୁଜ୍ କରି ଭଲ ରୋଷେଇ କରାଯାଇପାରିବ